କୃଷି ଶିଳ୍ପକୁ ସମର୍ଥନ ଏବଂ ଉନ୍ନତ କରିବା ପାଇଁ ଅନ୍ୟ କୃଷକକ ଏବଂ ସ୍ଥାନୀୟ ସମ୍ପ୍ରଦାୟମାନଙ୍କ ସହିତ କାର୍ଯ୍ୟ କରିବାକୁ ହେଲେ ପ ପ୍ରଥମେ ଆମେ ସାମୂହିକ କୃଷି କରିବାକୁ ପଡ଼ିବ ତା'ପରେ ଜୀବିକା କୃଷି କରିବାକୁ ପଡ଼ିବ ସାମୂହିକ କୃଷି ଆମେ ସମସ୍ତେ ସାମୁହିକ ବା ଭାବରେ ଯେଉଁ କୃଷି କରିବା ତାହାକୁ ସାମୂହିକ କୃଷି କୁହାଯିବ ଏବଂ ଜୀବିକା ବା ଆମ ପେଟ ପାଇଁ ବା ଆମେ ଆମର ନିଜର ପେଟ ପାଇଁ ଆମେ ଯେଉଁ ଏଇଟା ଯେଉଁ କୃଷି କରିଥାଉ ସେଇଟାକୁ ଆମେ ଜୀବିକା କୃଷି ବୋଲି କୁହାଯାଏ ଏବଂ ଆମର ସାମୂହିକ କୃଷିରେ ଆମେ ସମସ୍ତେ ସମସ୍ତେ ସାମୂହିକ ଭାବରେ ଯେଉଁ କୃଷି କରିଥାଉଁ ତାହାକୁ ସାମୂହିକ କୃଷି କୁହାଯାଇ ଥାଏ ସାମୂହିକ କୃଷିରେ ଆମେ କରିବା ଧାନ ଚାଷ ଗୋଟେ ଜାଗାର ଗୋଟେ ଜାଗାର ବା ଗୋଟେ ଅଞ୍ଚଳିକର ଗୋଟେ ଅଞ୍ଚଳର ଲୋକ ସମସ୍ତେ ଆମର ସାମୂହିକ କୃଷିରେ ଧାନ ଚାଷ କରିଲେ ଅନ୍ୟ ଅଞ୍ଚଲର ଲୋକମାନେ ସବୁ ମୁଗ ଚାଷ କରିବେ ଏପରି ଭାବରେ ସାମୂହିକ କୃଷି କରାଯାଇ ଥାଏ ଏବଂ କୃଷି ଶିଳ୍ପକୁ ସମର୍ଥନ ଏବଂ ଉନ୍ନତ କରିବା ପାଇଁ ଏବଂ ଜୀବିକା କୃଷି କରାଯାଇ ଥାଏ ଜୀବିକା କୃଷିରେ ଆମେ ନୂତନ ଜୀବିକା କୃଷି ଉଦ୍ଭାବନ କରିବାକୁ ହେଲେ ଆମେ ସମସ୍ତେ ପେଟ ପାଇଁ ଯେଉଁ କୃଷି କରିଥାଉ ତାହାକୁ ଜୀବିକା କୃଷି ବୋଲି କୁହାଯାଇଥାଏ ଆମର ସାମୂହିକ କୃଷି ଏବଂ ଜୀବିକା କୃଷିରେ କୃଷି ଶିଳ୍ପକୁ ସମର୍ଥନ କରିବା ବା ଉନ୍ନତି କରିବା ହେଲେ ଅନ୍ୟ କୃଷକମାନଙ୍କ ସହିତ ଆମେ ନିଜେ ସ୍ଥାନୀୟ ସମ୍ପ୍ରଦାୟ ଲୋକ ମିଶି କାର୍ଯ୍ୟ କରିଥାଉଁ ଏବଂ ସମସ୍ତେ ମିଶିଲେ ଯେଉଁ କାର୍ଯ୍ୟ ହୋଇଥାଏ ତାହାକୁ ଏଇଟା କରିଥାଉ ତାହାକୁ ସାମୟିକ କୃଷି ବୋଲି କୁହାଯାଇ ଥାଏ ବିଭିନ୍ନ କୃଷି ଉତ୍ପାଦନ ଅଛି ବହୁତ କାର୍ଯ୍ୟ ଅଛି ଯେ ଯେକୌଣସି କାର୍ଯ୍ୟ ମଧ୍ୟ ଅଛି କୃଷି ହେଉଛି ଏକ ସାମୟିକ ବା ଜୀବିକା କାର୍ଯ୍ୟ ଅଟେ ସମସ୍ତେ ସେମିଥିପାଇଁ ଆମେ ସାମହିକ ବା ଜୀବିକା କୃଷି କରିବା ଉଚିତ ଜୀବିକା କୃଷି କରିବା ଉଚିତ